ଉତ୍ତର ଭାରତ ଏବଂ ଦକ୍ଷିଣ ଭାରତ ମଧ୍ୟରେ ସାଂସ୍କୃତିକ ପାର୍ଥକ୍ୟ ମଧ୍ୟ ଦେଖା ଯାଇଥାଏ ଓ ଉତ୍ତର ଭାରତରେ ତ ପ୍ରାୟ ତେଲୁଗୁ ଦେଇକି କହିଥାନ୍ତି ଆଉ ଦକ୍ଷିଣ ଭାରତରେ ହିନ୍ଦୀରେ କଥା ହୋଇଥାନ୍ତି ଆଉ ଏଥିରେ ଭାଷା ତ ସେମିତି କହିଲେ ଭାଷା ଏଥିରେ ତେଲୁଗୁ ସେଥିରେ ବଙ୍ଗାଳୀ ହିନ୍ଦୀ କଥା ହୋଇଥାନ୍ତି ଆଉ ଖାଦ୍ୟ ଦେଖିଲେ ତ ଉତ୍ତର ଭାରତରେ ଚାଉଳ ଖାଇବାକୁ ଭଲ କରନ୍ତି ଭଲ ପାଆନ୍ତି କିନ୍ତୁ ଦକ୍ଷିଣ ଭାରତରେ ରୁଟି ଇତ୍ୟାଦି ଖାଇବାକୁ ଭଲ ପାଆନ୍ତି ଆଉ ପୋଷାକ ଦେଖିଲେ ଉତ୍ତର ଭାରତରେ ତ ପ୍ୟାଣ୍ଟ ସାର୍ଟ ପିନ୍ଧିବାକୁ ଭଲ ପାଆନ୍ତି ପ୍ରାୟତଃ ଆଉ ଦକ୍ଷିଣ ଭାରତରେ ତ ଧୋତି ପଗଡ଼ି ପିନ୍ଧିବାକୁ ଭଲ ପାଆନ୍ତି ଆଉ ଭୂଗୋଳ କଥା କହିଲେ ଭୂଗୋଳ ତ କିଛି ନାହିଁ ସବୁ ଠିକ ଅଛି ଆଉ ଏଥିପାଇଁ ମଧ୍ୟ ସୁଯୋଗ ତ ଏଥିରେ ଦୁଇ ଜଣଙ୍କର ପ୍ରାୟତଃ ସମାନ ହୋଇଥାଏ